ମୁଁ ଭାବୁଛି ମଙ୍ଗଳ ଗ୍ରହରେ ଜୀବ ଜଗତ ଅଛନ୍ତି ଆଉ ସେହିଠାରେ ତିନି ଚାରି ଜଣ ସେଠାକୁ ଯାଇ ତିନି ଚାରି ଦିନ ରହି ତାଙ୍କର ଖାଦ୍ୟପେୟ ସବୁ ହାତରେ ସାଙ୍ଗରେ ନେଇ ସେଠି ରହି ତିନି ଚାରି ଦିନ ପର୍ଯ୍ୟନ୍ତ ଆମର ବୈଜ୍ଞାନିକମାନେ ସେଠି ରହି ଆସଛନ୍ତି ତେଣୁକରି ମୁଁ ଭାବୁଛି ମଙ୍ଗଳ ଗ୍ରହରେ ଆମର ଜୀବ ଜଗତ ସେଠି ଅଛନ୍ତି